ଆମ ଗାଁରେ ଜଳସେଚନ ବହୁତ ଟିକେ କମରେ ଅଛନ୍ତି ପାଇପ୍ ଭଙ୍ଗା ପୋଖରୀ ନାହିଁ କି ନଦୀ ନାହିଁ କିଛି ବି ନାହିଁ ତ ଗାଈ ଗୋରୁ ବି ପିଇବା ପାଇଁ ଅସୁବିଧା ଲୋକମାନେ ବି ପିଇବା ପାଇଁ ଅସୁବିଧା ଲୋକମାନେ ଏଇଠୁ ଦୁଇ କିଲୋମିଟର ଯାଆନ୍ତି ଆଣିବା ପାଇଁ ତ ଏଥିରେ ବହୁତ ଅସୁବିଧା ହୁଏ ଲୋକମାନଙ୍କୁ ବି ତ ଏଥିରେ ତ ପାଇପ୍ ବି ବନା ହେଇପାରୁନି

ତ ତ ସ୍ଥିତି ବହୁତ ମିଡ଼ିୟମ୍ ସାଇଜ୍ ଅଛି ବେଶି ଖରାପ ନାହିଁ କି ବେଶୀ ଭଲ ନାହିଁ ତ ସେଥିରେ ବହୁତ ଲୋକମାନେ ଜୀବଜନ୍ତୁ ବହୁତ ଅସୁବିଧା ହୁଅନ୍ତି ତ ଆଜିକାଲି ଲୋକମାନେ ଘର କରିବା ପାଇଁ ଗଛ ଏସବୁ କାଟି ଦିଅନ୍ତି କାଟି ଦେବା ଯୋଗୁଁ ବର୍ଷା ବି ହେଉନି ବର୍ଷା ହେବା ବହୁତ ଅସମ୍ଭବ ତ ଗଛ ଲଗାଇବା ବି ଦରକାର ଲୋକମାନେ ବହୁତ ଗଛ କାଟି କରି କାଟି ଦିଅନ୍ତି ତ ବର୍ଷା ହଉ ନାହିଁ ବର୍ଷା ନହେଲେ ପାଣି ବି ହଉ ନାହିଁ ତ ଜୀବଜନ୍ତୁ ସମସ୍ତ ପାଇଁ ଅସୁବିଧା ବହୁତ ହୋଇଥାଏ ତ ଏହାକୁ ତ ଜଳସେଚନ ଜମିରେ ଧାନ ଚାଷ ବହୁତ ଧାନ ଚାଷ ପାଇଁ ବହୁତ ଇମ୍ପୋଟାଣ୍ଟ ଜଳ ତ ଜଳ ବି ହେଇପାରୁନି